ଓଡ଼ିଆ ଲୋକମାନେ ଭାଷା କହୁନଥିବା ଅନ୍ୟମାନଙ୍କ ସହ ଯୋଗାଯୋଗ କରିବାକୁ ନିଜ ଭାଷାର ବ୍ୟବହାର କରିବେ ଯେମିତି ପ୍ରଥମେ ଆମର ଓଡ଼ିଆ ଲୋକ ଓଡ଼ିଆ ଭାଷାରେ କହିବେ ଆମର ତ ଓଡ଼ିଶା ଭିତରେ ଓଡ଼ିଆ ଭାଷାରେ ହିଁ ସବୁ ଚଳପ୍ରଚଳ ହୁଏ ଅନ୍ୟ ରାଜ୍ୟକୁ ଗଲେ କଥା ଭାଷା ବୁଝିବାରେ ଟିକେ ଅସୁବିଧା ହୁଏ ଯେହେତୁ ଆମ ରାଷ୍ଟ୍ରଭାଷା ହେଉଛି ହିନ୍ଦୀ ସବୁଠି ହିନ୍ଦୀ ଭାଷା କହିକି ଆଗ ଓଡ଼ିଆରେ କହିବେ ଯଦି ସେମାନେ ନ ବୁଝି ପାରିବେ ସେମାନଙ୍କୁ ହିନ୍ଦୀରେ କହିକି ବୁଝେଇକି ଆମେ ସେ ଭାଷାଟା ସେମାନେ କହିପାରିବେ କାରଣ ଆମର ରାଷ୍ଟ୍ରଭାଷା ସମସ୍ତେ ବୁଝିପାରନ୍ତି ତାକୁ ଲେଖିପାରନ୍ତି ପଢ଼ିପାରନ୍ତି ତେଣୁ ସେହି ମାଧ୍ୟମ ଦେଇକି ନିଜ ଭାଷା ତାଙ୍କୁ ବୁଝେଇବାକୁ ଚେଷ୍ଟା କରିବେ ଆଉ